ହଁ ବାବୁ ଏଇ ଯେମିତି ପୁରୀ ପୁରୀକୁ ମୁଁ ଟିକେ ବୁଲିବାକୁ ଯାଏ ବହୁତ ଥର ଯାଏ କାହିଁକି ନା ପୁରୀ ରଥଯାତ୍ରାଟା ଆମର ହେଉଛି ଭାରତ ପ୍ରସିଦ୍ଧ ଏଇ ପୁରୀ ରଥଯାତ୍ରାକୁ ଯାଏ ବେଳାଭୂମି ବୁଲେ ନୀଳମାଧବ ଯାଏ କୋଣାର୍କ ଯାଏ ଚିଲିକା ଯାଏ ଏଇ ସବୁ ଜାଗା ଟିକେ ଯାଏ ବୁଲାବୁଲି କରିବା ପାଇଁ ଆଉ ପୁରୀ ତ ପ୍ରାୟ ମୁଁ ଫି ବର୍ଷ ଯାଏ ଏଇ ରଥଯାତ୍ରା ସମୟରେ ଯାଏ ହେଁ ଶ୍ରୀ ଗୁଣ୍ଡିଚା ଦିନ ଯାଏ ଏକା ଥରରେ ମୁଁ ବାହୁଡ଼ା ପରେ ସୁନାବେଶ ହୁଏ ଠାକୁରଙ୍କର ତାକୁ ଦେଖିକିରି ଫେରେ ମୁଁ ଆଉ ରଥଯାତ୍ରାକୁ ପ୍ରାୟ ଦେଶ ବିଦେଶର ଲୋକ କୋଣ ଅନୁକୋଣରୁ ଲୋକ ଆସନ୍ତି ଏ କୋଟି କୋଟି ଲୋକ ଆସନ୍ତି ବହୁତ ଭିଡ଼ ହୁଏ ରଥଯାତ୍ରା ନଅ ଦିନ ଧରି ଚାଲେ ଏଁ ଗୁଣ୍ଡିଚା ଦିନ ରଥ ଆସେ ବାହୁଡ଼ା ମନ୍ଦିରରେ ରହେ ଗୁଣ୍ଡିଚା ମନ୍ଦିରରେ ରହେ ବାହୁଡ଼ା ଦିନ ବାହାରି ପୁଣି ବାହୁଡ଼ା ଯାତ୍ରାରେ ମନ୍ଦିରକୁ ଫେରନ୍ତି ଆଉ କେତେ କ'ଣ ଦେଖିଲା ଭଳିଆ ଜିନିଷ ଥାଏ ବହୁତ ଲୋକ ହୁଅନ୍ତି ଆ ପ୍ରବଳ ଭିଡ଼ ହୁଏ ଆ କୋଟି କୋଟି ଲୋକ ଦେଶ ବିଦେଶରୁ ଆସନ୍ତି ଏଇ ଯାତ୍ରା ଦେଖିବା ପାଇଁ ଆଉ ବିଦେଶର ପର୍ଯ୍ୟଟକ ମାନେ ବହୁତ ଆସନ୍ତି ଏଇ ଅ ପୁ ପୁରା ଦେଶ ବାହାରରୁ ବି ଲୋକ ଆସନ୍ତି ସେମାନେ ସମୁ ସମୁଦ୍ରକୂଳରେ ବୁଲନ୍ତି ସମୁଦ୍ରର ଦୃଶ୍ୟ କୁ ଉପଭୋଗ କରନ୍ତି ଏହିପରି ମୁଁ ଟିକେ ବୁଲା ବୁଲି କରିବାକୁ ଯାଏ